ହ୍ୟାଲୋ ଭାଇ ମୁଁ କ୍ୟାବରୁ ଗାଡ଼ି ବୁକ କରିଥିଲି ଭୁବନରୁ ଢେଙ୍କାନାଳ ଯିବା ପାଇଁ ଅନଲାଇନରେ ପଇସା ଦେବାର ମୋ ପାଖରେ କୋଣସି ସୁବିଧା ନାହିଁ ଆପଣ ଆପଣ ସେଇଠିକି ଆସିଲେ ପହଞ୍ଚିଲେ ମୁଁ ଆପଣଙ୍କୁ ଖୁଚୁରା ପଇସା ଆପଣଙ୍କୁ ଦେବି ମୋ ପାଖରେ ପାଞ୍ଚଶହ ଟଙ୍କିଆଟେ ଅଛି ଆପଣଙ୍କର ଗାଡ଼ି ସୋ କରୁଛି କି ଦୁଇଶହ ପଞ୍ଚସ୍ତରି ଟଙ୍କା ହୋଇଛି ବୋଲି ଆପଣ ଯଦି କହିବେ ଖୁଚୁରା ଅଛି ତ ତା'ହାଲେ ମୁଁ ସେଇଠିକି ଯିବି ନହଲେ ମନା କରିଦେବି ଆପଣ ଠିକ ଟାଇମରେ ଆସି ପହଞ୍ଚନ୍ତୁ ମୁଁ ଆପଣ ଏଠି ପହଞ୍ଚିଲା ମାତ୍ରକେ ଆପଣଙ୍କ ପଇସା ଟି ଦେଇଦେବି